ଆମ ଭାରତବର୍ଷରେ ଲୋକମାନେ ବେଶୀ ହିନ୍ଦୁ ଧର୍ମକୁ ଆମେ ବେଶି ପସନ୍ଦ କରୁ ଆଉ ଆମର ସେ'ଥିରେ ବହୁତ ପର୍ବପର୍ବାଣୀ ମଧ୍ୟ ଆମେ ଦଶହରା ଦୀପାବଳୀ ଏସବୁ ପର୍ବପର୍ବାଣୀ ବହୁତ ଧୁମଧାମରେ ପାଳନ କରୁ ଆମର ଦଶହରା ଆଉ ଦୀପାବଳୀରେ ମଧ୍ୟ ଆମର ପିଣ୍ଡ ଦାନ କରାଯାଏ ସେ ତା ପରେ ସେଠି ଆମର ଯେଉଁ ସ୍ଵର୍ଗଦ୍ଵାର ଅଛି ପୁରୀ ସେ'ଠି ମଧ୍ୟ ଆତ୍ମାର ମୋକ୍ଷ ପାଇଁ ଲୋକ ମାନେ ସେ'ଠିକି ଯାଆନ୍ତି ସବୁ ପୂର୍ବ ପୁରୁଷଙ୍କୁ ସେ'ଠି ପିଣ୍ଡ ଦାନ କରାଯାଏ ଆମର ପ୍ରାୟ ଓଡ଼ିଶାରେ ଜଗନ୍ନାଥ ଭକ୍ତ ପ୍ରଭୁ ଜଗନ୍ନାଥଙ୍କର ବେଶି ପୂଜା କରନ୍ତି ସେଇ ଜଗତର ନାଥ ଜଗନ୍ନାଥ ସେଇ ପୁରୀରେ ତାଙ୍କର ଶ୍ରୀଗୁଣ୍ଡିଚା ଏକ ପର୍ବ ଆଷାଢ଼ ମାସରେ ବହୁତ ଧୁମଧାମରେ ଲୋକମାନେ ପାଳନ କରନ୍ତି ହଜାର ହଜାର ଦର୍ଶକ ଦୂର ଦୁରାନ୍ତରୁ ସବୁ ସେଠିକି ଦେଖିବା ପାଇଁ ଆସନ୍ତି ଏଇ ଯାତ୍ରା କମ୍ ସେ କମ୍ ଆମର ସେ ପନ୍ଦରରୁ କୋଡ଼ିଏ ଦିନ ପର୍ଯ୍ୟନ୍ତ ଚାଲିଥାଏ ଆଉ ଏହି ଭଳି ଭାବରେ ଲୋକମାନେ ମଧ୍ୟ ଯେଉଁ ଗୟା ବନାରସ ଏଇ ଆଡ଼େ ମଧ୍ୟ ତୀର୍ଥସ୍ଥାନ ସବୁ ଆତ୍ମାର ମୋକ୍ଷ ପାଇଁ ସବୁ ଯାଆନ୍ତି ପିଣ୍ଡ ଦାନ କରିବା ପାଇଁ ତା' ପରେ ଆମର ଦଶହରାରେ ବିଭିନ୍ନ ପ୍ରକାରର ସବୁ ମେଢ଼ ଏଇ ସବୁ ଜିନିଷ ବହୁତ ଧୁମ୍ ଧଡ଼ାରେ ଯାତ୍ରା ଫାତ୍ରା ସବୁ ଦେଖନ୍ତି ଏହା ପରେ ମଧ୍ୟ ବର୍ଷ ବାର ମାସ ଯାକ ପୁରୀରେ ଭକ୍ତଙ୍କର ଭିଡ଼ ଲାଗିଥାଏ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ଆମର ଯେଉଁ ଓଡ଼ିଶାର ବଡ଼ ଠାକୁର କହିଲେ ଚଳେ ଯିଏ କି ପୁରୀ ଜଗନ୍ନାଥ